ହଁ ସାଙ୍ଗ ହେଇ ଠିଆ ହେଇଛି ବାରିପଟେ ଆଉ କ'ଣ କହୁଥିଲ କୁଆଡ଼େ ଯିବା ରଣପୁର ଯିବା ରଣପୁର ପ୍ରିୟା ହୋଟେଲ୍କୁ ପଳାଇବା ଯିବା ହଁ ଭଲ କରୁଛି ହଁ ହଁ ଆଇଟମ୍ ହେଇ ଭାତ ଚିକେନ୍ ସାଲାଟ୍ ପାମ୍ପଡ଼ ଭଜା ଆଉ ଘାଣ୍ଟ ଜଳଖିଆ ଉପରେ ବରା ସିଙ୍ଗଡ଼ା ଚପ ହଁ ଭଲ ରହୁଛି ଆଉ ତୋ ଇଚ୍ଛା କ'ଣ କହୁନ ତୁମ ଇଚ୍ଛା କେଉଁଠିକୁ ଯିବା ହଁ ବିଲ୍ ଯାହା ନେଉଥିବ ଆଉ ହଁ ସବୁ ଭଲ ରହୁଛି ହଁ ହଁ ହଁ କ'ଣ କହିଲୁ କେତେଟାରେ ଯିବା କହୁନ ହଁ ଗୋଟେ ଭଲ ଦିନ ଦେଖିକି ଡ଼ାକିବ ସୁବିଧାରେ ଯିବା ଆଉ ବୁଧବାର ଦେଖିକି ଆଉ ଆଇଁଷ ଫାଇଁଷ ଖାଇବା ଆଜି ତ ବୁଧବାର ଆଉ ନେକ୍ସଟ୍ ବୁଧବାରେ ଯିବା ଆଉ

କେଉଁଥିରେ ଯିବା କହୁନ ହଁ ହଉ ହଁ ହଁ ହଁ ହଁ ଜଲ୍ଦି ରେଡ୍ଡି ହୋଇକି ଥିବ ଯିବା ସେଇ ଗୋଟେ ଦୁଇଟା ବେଳକୁ ଯିବା ଆଉ ତିନିଟା ଚାରିଟା ଯିବା ହଁ ହଉ ଆଉ ଯାହା କହୁଛ ତୁମେ ଆଉ

ହଁ ଭଲ ଅଛି ତୁମର ହଁ ପିଲାମାନେ ଅଛନ୍ତି ଘରେ ଆଉ ସବୁ କ'ଣ କରିବେ ବାରିବାଟେ କ'ଣ କରୁଛନ୍ତି କାମ ଆଉ ହଁ ସାଙ୍ଗ ହେଇକି ଯିବା ଭାରି ଆଉ ହଁ ହଁ ହଁ ହଁ ହଁ ହଁ ହଁ